ଆଜ୍ଞା ଯେଉଁ ଗାଡ଼ିଟି ମୋତେ ଟ୍ରାନ୍ସଫର୍ ପାଇଁ ଦେଇଥିଲେ ସେ ଗାଡ଼ିଟି ବର୍ତ୍ତମାନ ଷ୍ଟାର୍ଟ ହେଉନି ତା'ର ସିଟ୍ ଗୁଡ଼ିକ ସବୁ ଚିରିଯାଇଛି ଆଉ ତା ହର୍ଣ୍ଣ ଗୁଡ଼ିକ ବାଜୁନି ଏହା ରାସ୍ତା ମଝିରେ ବହୁତ ହଇରାଣ କରୁଛି